ବର୍ତ୍ତମାନ ସମୟରେ ଜଳ ପ୍ରଦୂଷଣ ବହୁତ ଭାବରେ ବଢ଼ିବାରେ ଚାଲିଛି ମୋର ଛୁଆବେଳେ ମନେ ଅଛି ମୁଁ ବାବା ବାପା ବାପାଙ୍କ ସହିତ ମାଛ ଧରିବାକୁ ଯାଏ ପ୍ରତ୍ୟେକ ଗାଁରେ ଗାଡ଼ିଆ ହେଉ କିମ୍ବା କେନାଲ ହେଉ ନଈରୁ ମାଛ ଧରି ଆମେ ଘରେ ଖାଇଥାଉ ଏବଂ ଗାଁର ଲୋକମାନେ ଆସି ମାଛକୁ ଧରି ମଧ୍ୟ ନିଜର ଜୀବିକା ନିର୍ବାହ କରିଥାନ୍ତି ବେପାର କରି ସେଥିରୁ ଦୁଇ ପଇସା ରୋଜଗାର କରିଥାନ୍ତି ବର୍ତ୍ତମାନ ସମୟରେ ଗାଁରେ ଗାଡ଼ିଆ ତ ଦୂରର କଥା ମାଛ ଦେଖିବାକୁ ବି ପାଉନାହୁଁ କାରଣ ଗୋଟେ ପୁରୁଣା କାଳରେ ଗାଡ଼ିଆରୁ ଆପେ ଆପେ ମାଛ ସୃଷ୍ଟି ହୁଅନ୍ତି ଏବଂ ଲୋକମାନେ ଯାଇ ମାଛ ଧରନ୍ତି ନିଜେ ଆଣି ଘରେ ଖାଆନ୍ତି କିନ୍ତୁ ବର୍ତ୍ତମାନ ସମୟରେ ସବୁ ମେଡ଼ିସନ୍ ଯୁକ୍ତ ଖାଦ୍ୟ ହେଇଗଲାଣି ଏବଂ ମାଛ ମାନଙ୍କୁ ବଢ଼େଇବା ପାଇଁ ବି ଏଠି ମେଡ଼ିସିନ୍ର ପ୍ରୟୋଗ ହେଉଛି ମାଛମାନେ କିଭଳି ଶୀଘ୍ର ବଢ଼ିଯିବେ ଏବଂ ତାଙ୍କୁ ଅଧିକ ରେଟ୍ରେ ବିକ୍ରି କରିବେ ସେଥିପାଇଁ ସେମାନେ ମାଛରେ ମେଡ଼ିସିନ୍ ଦେଇକି ମାଛ ବିକ୍ରି କରୁଛନ୍ତି ଯାହା ଖାଇବା ଦ୍ୱାରା ଆମ ଶରୀର ଅସୁସ୍ଥ ହେଉଛି ଜଳ ପ୍ରଦୂଷଣ ହେଉଛି ଜଳ ପ୍ରଦୂଷଣ ହେବା ଦ୍ୱାରା ବହୁତ ରୋଗ ବି ମଧ୍ୟ ହେଉଛି ମାଛ ମାନେ ଭଲ ସେ ବଢ଼ି ପାରୁନାହାନ୍ତି ସେମାନଙ୍କ ଖାଦ୍ୟପେୟ ଠିକ୍ସେ ହେଇପାରୁନାହିଁ ଏଥିଦ୍ୱାରା ବହୁତପ୍ରକାର ରୋଗ ମଧ୍ୟ ହେଉଛି ଏଥିପ୍ରତି ଦୃଷ୍ଟି ଦେବା ନିହାତି ଦରକାର